ଆମ ଓଡ଼ିଶାର ପ୍ରମୁଖ ଧାର୍ମିକ ସାମ୍ପ୍ରଦାୟିକ ଗଠନଗୁଡ଼ିକ ହେଉଛି ଧାମ ହେଉଛି ହିନ୍ଦୁ ମୁସଲିମ୍ ଖ୍ରୀଷ୍ଟିୟାନ୍ ଆଉ ଆମ ହିନ୍ଦୁମାନଙ୍କର ପ୍ରିୟ ସ୍ଥାନ ହେଉଛି ପୁରୀ ଓ ମୁସଲିମ୍ମାନଙ୍କର ପ୍ରିୟ ସ୍ଥାନ ହେଉଛି କୋରାପୁଟ ଆଉ ଚର୍ଚ୍ଚ ଖ୍ରୀଷ୍ଟିୟାନ୍ମାନଙ୍କର ପ୍ରିୟ ସ୍ଥାନ ହେଉଛି ଜୟପୁର ଏମାନେ ନିଜେ ନିଜେ ଧର୍ମଙ୍କର ପାଳନ ନିଜେ କରିଥାନ୍ତି ଧର୍ମ ସ୍ଥାନ ତାଙ୍କ ନିଜ ଧର୍ମ ନିଜ ଧର୍ମ ନିଜ ପାଇଁ ବଡ଼ ହୋଇଥାଏ ଓ ହୋଇ ରହିଥାଏ ପ୍ରମୁଖ ଧର୍ମଗୁଡ଼ିକ ପ୍ରମୁଖ ଧର୍ମଗୁଡ଼ାକ ତାଙ୍କେ ନିଜ ଧର୍ମ ଭବିକି ଯିଏ ଯାହା ନିଜ ଧର୍ମ ଭବିକି ପାଳନ କରିଥାଏ ଓଡ଼ିଶାରେ ଓ ଧର୍ମ ସମର୍ଥନ ଉପହାର କରିଥାଏ ସମର୍ଥନ ଦିଅନ୍ତି ଧର୍ମ ଗୁଡ଼ିକର ହଁ ତୁମ ଧର୍ମ ଏମିତି ଏମିତି ବୋଲି ସମର୍ଥନ ଦେଇଥାନ୍ତି ଏହା ଓ ଆଶ୍ରମମାନଙ୍କରେ ବି ନିଜ ଧର୍ମ ନିଜ ଆ ନିଜେ କରିଥାନ୍ତି ମଠମାନଙ୍କରେ ବି ନିଜ ଧର୍ମ ନିଜେ କରିଥାନ୍ତି ସକାଳୁ ଉଠି ଏମିତି ପୂଜା କର୍ମ କରିଥାନ୍ତି ଚର୍ଚ୍ଚରେ ତାଙ୍କରେ ଯୀଶୁ ବୋଲାଯାନ୍ତି ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଆଉ ମସ୍ଜିଦ୍ରେ ଆଲ୍ଲାହକୁ କରୁଛନ୍ତି ଏମିତି ହିଁ ଚାଲିଥାଏ